ହଁ ନମସ୍କାର କୁହନ୍ତୁ ଅସୁବିଧା କ'ଣ ଆପଣଙ୍କର ସବୁକୁ ଧରିକି ଆସନ୍ତୁ ଇନ୍ସୁରାନ୍ସ୍ କାର୍ଡ଼୍ ଧରିକି ଆସନ୍ତୁ ଆପଣଙ୍କର ହେଲ୍ଥ ଇନ୍ସୁରାନ୍ସ୍ କାର୍ଡ଼୍ ଅଛି କି ହଁ ତ ଆପଣ ଧରିକି ଆସନ୍ତୁ ଆଉ ଆପଣଙ୍କର ଭାଇର ଆଧାର କାର୍ଡ଼୍ ତୁମ ଆଧାର କାର୍ଡ଼୍ ଆଉ ସବୁ ଡକୁମେଣ୍ଟ୍ ଧରିକି ଆସନ୍ତୁ ଆଉ କେଉଁ ହସ୍ପିଟାଲ୍ରେ ଦେଖେଇ ଥିଲ କି କେଉଁ ହସ୍ପିଟାଲ୍ ଆଚ୍ଛା କ'ଣ କହିଥିଲେ ଆଉ ଇନ୍ସୁରାନ୍ସ୍ କାର୍ଡ଼୍ରେ ତ ପାଞ୍ଚ ଲକ୍ଷରୁ ଅଧିକ ଦେବେ ନାହିଁ ହଉ ହଉ ଠିକ୍ ଅଛି ଆପଣଙ୍କର ଆଧାର କାର୍ଡ଼୍ ନମ୍ବର୍ ଟିକିଏ କୁହ ତ ହଁ ଟିକିଏ କୁହନ୍ତୁ ସେଭେନ୍ ନାଇନ୍ ଥ୍ରୀ ଟୁ ୱାନ୍ ହାଁ ଠିକ୍ ଅଛି ଆଇ ଡ଼ି ନମ୍ବର୍ କୁହ ହଉ ହଉ ହଉ ଠିକ୍ ଅଛି ମୁଇଁ ଆସିକି ହେଲାଣି ଚାରି ଦିନ ଭଲ ଏକା ଭାଇ ଆପଣଙ୍କର ଭାଇକୁ ଆଣ ଦେଖିବା ଭଲ କରି ଦେବି ଆହୁରି ସାର୍ଟିପିକେଟ୍ ଯାକ ସବୁ ଠିକ୍ ଠାକ୍ରେ ଭୁଲ୍ ନଥିବାର ଅଛି ଠିକ୍ ଠାକ୍ରେ ଆଣିବ ହେଲା ଆପଣଙ୍କର ଭାଇର ନାଁ ସବୁ ସମାନ ଅଛି ପରା ଆଉ ସବୁ ଧରିକି ଆସିବେ ସନ୍ଧ୍ୟାକୁ ଆସିବ ହେଲା ହଉ ଡକ୍ଟର୍ ପାଖରେ ମୁଇଁ ସବୁ କରି ଦେବି ଆପଣ ଆସନ୍ତୁ ହଉ ଠିକ୍ ଅଛି ପେସେଣ୍ଟ୍ ଆସିଲେ ରଖୁଛି ହେଲେ ହାଁ ଯତ୍ନ ରଖନ୍ତୁ ଆପଣଙ୍କର ଭାଇର ହଉ ରଖୁଛି ହାଁ